ଆଜ୍ଞା ଆପଣ କିଏ କହୁଥିଲେ ହଁ କୁହନ୍ତୁ ଆପଣଙ୍କର କ'ଣ କାମ ଥିଲା

ସକାଳେ ସନ୍ଧ୍ୟାବେଳେ

ଏତେ କ'ଣ

ହଁ ଆପଣ ଆପଣ କ'ଣଟା କ'ଣ କହିଲେ

ମିଠା ଉପରେ ବେଶୀ କିଛି କରାଯାଉନି ମିଠା ଉପରେ ରସଗୋଲା ଗୋଲା ରସଗୋଲା ଗୋଲାପଜାମୁ ଏହି ଭଳିଆ ଅଳ୍ପ କିଛି ମିଠା ତିଆରି କରାହେଉଛି